ହ୍ୟାଲୋ ହଁ ଭାଇ ଆପଣ ସ୍ଵିଗୀରୁ କହୁଥିଲେ କି ଆଜ୍ଞା ମୁଁ ଗୋଟେ ଖାଦ୍ୟ ଅର୍ଡ଼ର୍ କରିଥିଲି ମୋର ଆଇ ଡ଼ି ହେଉଛି ତିନ ଛଅ ପାଞ୍ଚ ଆଠ ମୁଁ ଗୋଟେ ନର୍ମାଲ୍ ରୁଟି ଆଉ ଏଗ୍ ଭୁଜିଆ ଅର୍ଡ଼ର୍ କରିଥିଲି ଯେଉଁଟାକି ଏବେ ଯାଏଁ ଆସି ନାହିଁ ପାଖାପାଖି ଗୋଟେ ଅଧଘଣ୍ଟା କି ତା'ଠାରୁ ଉପରେ ହେଲାଣି ମୁଁ ଅପେକ୍ଷା କରିଛି କିନ୍ତୁ କିଛି ମାନେ ନା କଲ୍ ଆସିଛି ନା କିଛି ସେଆଡ଼ୁ ରେସ୍ପଣ୍ଡ୍ ଆସିଛି ମୋତେ ମୁଁ ଜଗିକି ମୋତେ ଭୋକ ଲାଗିଲାଣି ସେଥିପାଇଁ ମୁଁ ଶୀଘ୍ର ଫିପ୍ଟିନ୍ ମିନିଟ୍ସରେ ଡେଲିଭେରି ଲେଖିଥିଲା ବୋଲିକି ମୁଁ ଅର୍ଡ଼ର୍ କରିଥିଲି କିନ୍ତୁ ପାଖାପାଖି ଅଧଘଣ୍ଟା କି ତା'ଠୁ ଉପରେ ହେଇଗଲାଣି ମୁଁ ଜଗିଛି କିନ୍ତୁ କିଛି ରେସ୍ପଣ୍ଡ୍ ସିଆଡ଼ୁ ଆସୁନି ତ ଆପଣ ଯେହେତୁ ସ୍ଵିଗୀରୁ କହୁଛନ୍ତି ତ ମୋତେ ଟିକିଏ ଜଣାନ୍ତୁ ମୋର ଅର୍ଡ଼ର୍ କେତେ ବେଳ ସୁଦ୍ଧା ପହଞ୍ଚି ପାରିବ ଏଠି କାହିଁନା ମୋତେ ବହୁତ ଭୋକ ଲାଗିଲାଣି ଆଉ ଯଦି ଲେଟ୍ ହେଉଛି ବୋଲେ କ'ଣ କରିବା ଜଲ୍ଦି କୁହନ୍ତୁ ଆଉ ଜଗି ହେବନି ଆଜ୍ଞା ମୋତେ ଭୋକ ଲାଗୁଛି ଭୋକ ଲାଗୁଛି ଆଉ ନ ଯଦି ହେବନି ଟ୍ରାଏ୍ କରନ୍ତୁ ଯେମିତି ହେଲେ ପାଖରେ ତ ସ୍ଵିଗୀ ଆଉ କେତେ ଦୂର ଏଠୁ ଏଇଠୁ ଆମର ସ୍ଵିଗୀ ପାଖାପାଖି ବୋଧେ ଦୁଇ କିଲୋମିଟର୍ ହେବ ସିନା ଏତେ ଅଧଘଣ୍ଟେରୁ ଜଗେନା କିଏ ନେବ କିଏ ଆଉ ଆଉ କିଏ ତ ଅର୍ଡ଼ର୍ କରିବେନି ସ୍ଵିଗୀରୁ ହେଲେ ସେମିତି ହେଲେ ଏତେ ଟାଇମ୍ ଯଦି କରିବେ ଆପଣ ପାଖାପାଖି ଅଧଘଣ୍ଟେ ଉପରେ ଗୋଟେ କିଏ ନେବକି ଦୁଇ କିଲୋମିଟର୍ ଡିଷ୍ଟାନ୍ସ୍ ପାଇଁ ଆଉ ମୁଁ ତ କେତେବେଳୁ ଆପଣଙ୍କୁ ମାନେ ଅର୍ଡ଼ର୍ ଦେଇଥିଲି ଓଟିପିଫୋଟିପି ସବୁ ଶୀଘ୍ର କଲେ ସିନା ଆପଣ ଏତେ ଟାଇମ୍ ହେଲାଣି ଗୋଟେ ଅର୍ଡ଼ର୍ ଆଣିବେନି ଯଦି କ'ଣ କରିବା ଆ ମୋର ଆଡ଼୍ରେସ୍ଟି ତ ମୁଁ ମେନ୍ସନ୍ କରିଥିଲି ହେଲେ ସେଇଠି ହେଲେ ବି ଆପଣଙ୍କୁ ଆଉଥରେ କହିଦେଉଛି ମୋର ଆଡ଼୍ରେସ୍ଟି ହେଉଛି ଭି କେ ଫଙ୍କସନ୍ ହଲ୍ ରାନିଗୁଡ଼ା ଫାର୍ମ ହାଉସ୍ ନମ୍ବର୍ ଥାର୍ଟି ଥ୍ରୀ ଏଁ ଲେନ୍ ନମ୍ବର୍ ଫୋର୍ ହେଲେ ଟ୍ରାଏ ଦେଖନ୍ତୁ ଆପଣ କେଉଁଠି ଅଛନ୍ତି ମୋତେ କୁହନ୍ତୁ ନହେଲେ ମୁଁ ସେ ପାଖରେ ଆପଣଙ୍କୁ କହୁଛି ହେଲେ ରାସ୍ତାଟା କହୁଛି କେମିତି ଆପଣ ଏଠି ପହଞ୍ଚିବେ ଯଦି ଆପଣ ରାସ୍ତା ପାଉନାହାନ୍ତି ହେଉ ଟ୍ରାଏ୍ କରନ୍ତୁ ଯଦି ନ ମିଳୁଛି ମୋତେ ଆଉଥରେ କୁହନ୍ତୁ କଲ୍ କରିକି ଆଉ ଜଲ୍ଦି ଆସନ୍ତୁ ଆଜ୍ଞା ଭୋକ ଲାଗୁଛି